ହଁ ଭାଇ କହ କେତେ କେତେ ଟଙ୍କା କହ ହଁ କେତେ ଷାଠିଏ ଷାଠିଏ କି ସତୁରୀ ହେଲା କ ହେ ପାଖେନ ହେ ଟାଉନ୍ ପାଖରେ ଲାଗିଛି ଇୟାଡୁ ଆମର ସିଧା ପଳେଇ ଜିମା ଆମର ଘଣ୍ଟେଶ୍ୱରୀ ଇଏ ଘଣ୍ଟେଶ୍ୱରୀ ସେଇ ତାର ତଳେ ବାଟେ ବ୍ରିଜ୍ ବ୍ରିଜଟେ କ'ଣ ନାଇ ହେଇଟା ଘଣ୍ଟେଶ୍ୱରୀ ଆଡେ ଛିଣ୍ଡିଯିବ ସିଧା ସେ ବ୍ରିଜ୍ କି ଦେଇ ବ୍ରିଜ୍ ଦେଇ କି ବାହାରିବ ହୁଁ ୟାଡୁ ଯହ ସଟ୍କଟ୍ ଲାଗ୍ସି ହୁଁ କହ କେତେ ଟଙ୍କା କେତେ ଟଙ୍କା

ଉଁ ଉଁ ଅତିଟା ଯା ଟିକିଏ ଦୁଇ ଚାରି କିଲୋମ ଦୁଇ ଚାରି ଲିଟର ଖଣ୍ଡେ ଲାଗିବ ହେ ଦୁଇ ଲିଟର ପେଟ୍ରୋଲ୍ ଲେକେ ଚଲବା ହୁଁ ହୁଁ ଯିବା ଆରାମସେ ଯିବା କେତେ ଆୱାର ହେଉଛି ଦେଖିକି ହେଁ ବୋଲେ ଆଉ ଟିକିଏ ଧରେଇ ଦେବା ଆଡ଼ଭାନସ୍ ବୋଲେ ଫିର୍ ଭି ଯେଉଁଟା ଦି ଭରିବା କଥା ଅଢ଼େଇ ଭରି ନିଅ ଉଁ ସବୁ ଚଲ୍ସି ଠିକ୍ ଅଛି ନିଅ ଏ ସେଟା ଦେଖାରେ ସବୁ ଅଛି ଆଚ୍ଛା ରଖିଲି ହଁ ସେ ସାଇଡ଼ରେ ଅଛି ଦେଖ ହୁଁ ଅଛି ସେ ମୁଁ ସେ ପିଲାଟା ରହିଥିବା ଦେଖ ହସ୍ପିଟାଲ୍ ସେ ଛୁଆଟା ଆଉ ବି ସଟ୍କଟ୍ ରାସ୍ତାଟେ ବତାମି ଆମର୍ ଏଇ ୟାଡ ପନି ଭଳିଆ ଆମ କଣ୍ଟାପାଲି ରାସ୍ତାନୁ ସିଧା କେନାଲେ କେନାଲେ ଏନ୍ତା

କିରା ଆମର ପଡ଼ବାନ୍ ଏଇଟା ଏଇନେ ପଲେଇଯିବ କଣ୍ଟାପାଲି କଣ୍ଟାପାଲିରୁ ପୂରା ଯିବ ସେ ଟଙ୍ଗରପାଲି ତାପରେ ଆଗ୍କେ ଜାଣି ତ ନ ପାରବା ତାପରେ ସିଧା ଜିରୋ ପଏଣ୍ଟ ତାପରେ ହନରେ ବୁଲା ବୁଲଣ ସିଧା ଟାଉନ୍ ଭିତରକୁ ନେଇ ଯିବ ବୋଲେ ଏଇ ସିଧା ସିଧା ପଳେଇ ଯାଅ ହଁ ପୂରା ଲାଗିକି ରହିବ ହୁଁ ସେ ଗୋଲବଜାର ଗୋଲବଜାର ଉପରେ ସାଇଡ଼ କି ୟାଡୁ ଗଲେ ୟାଡ଼ୁ ଟିକିଏ ସଟ୍କଟ୍ ହେସି ଏ ସିଧା ରାସ୍ତା କି ଟିକିଏ କିନାରା ଲାଗିବ କି ସଟ୍କଟ୍ ସେଇଟା ହେଇପାରିବ ବୋଲେ ହଁ ବୋଲେ ନୂଆ ନୂଆ ପଲେଇଆସ୍ଛ ବୋଲେ ସିଧା ସିଧା ଯିବାଟା ବେଟର୍ ହେବ

ଏ ଗଣ୍ଡେସ୍ ପରି ବାଟକୁ ଗଲେ ବି ଏ ଗଣ୍ଡେସ୍ ପରି ଦେଖା ଯିବ ବୁଲି ବୁଲା କି ବୁଲି ଯିବ ଠିକ୍ ଅଛି ତାହେଲେ